ହଁ ହ୍ୟାଲୋ କେନ୍ତା କେନ୍ତା କେନ୍ତା କେନ୍ତା ବୋଲୁଛେ ଭଲ ଭଲ କାଏ ଆଚ୍ଛା ଆଚ୍ଛା ଏ ଲାଇବ୍ରେରୀ ଯିବାର ଥିଲା ଯେ ସେ ଗୁଡ଼ାକ ଆଣି ଯିବାର ଥିଲା ତ କେନ ନେବ ମୁଇଁ ତ ମ୍ୟାଥମେଟିକ୍ସ ଆନବାର ଅଛି ଟିକେ ହେନ୍ତା କି ହୋଉ ମ୍ୟାଥମେଟିକ୍ସ ଆର କେ ନାଥଲ ବୋଲି କରି ଗୁଟେ ଅଛି ବଢ଼ିଆ ମାନେ ମ୍ୟାଥମେଟିକ୍ସରେ ଭଲ ଜିନିଷ ଗୁଡ଼ାକ ଦୋଉଛେ ବୋଲ ନୁ ତ ହେଥିର କାଜେ ମୁଇଁ ସେ ବିଷୟରେ ଏକା ଟିକେ ଇନଟ୍ରେଷ୍ଟ ରଖୁଛି ତ ହେଥିର କାଜେ ଟିକେ ଜିମା ତମର ସାଙ୍ଗେ ଆଉ ଲାଇବ୍ରେରୀରୁ ବହି ଟିକେ ଧରି ଆନବା ବୋଲୁଥିଲି ମୋର ପାଖେ ମ୍ୟାଥମେଟିକ୍ସର ନାଇଁ ନ ତ ମ୍ୟାଥମେଟିକ୍ସ ଆନବୋ କାଏ ଗୁଟେ ଅଥର ର ଦବା ଯିବ ତମେ ଅଲଗା ଅଥର ର ଗୁଟେ ଆନଲେ ନାଇଁ ହେତା କାଏ ଦବା ଅଲଗା ଅଥର ତମେ ଚାରି ପାଞ୍ଚଟା କେ ଦଶ ପନ୍ଦରଟା ଅଥର ର ମ୍ୟାଥମେଟିକ୍ସ ଗୁଡ଼ାକ ଅଛି ଆଉ ତମେ ଗୁଟେ ଅଥରର ଆନବୋ ମୁଇଁ ଗୁଟେ ଅଥର ଆନବି ଆରୁ ସେ ଅଥରର କାଣା କି ବଢ଼ିଆ ଦେସି ତ ମୁଁ ଘରେ ଟିକେ ପ୍ରାକ୍ଟିସ୍ କରିବି ବୋଲଛେ ଆଉ ଆମର ଟ୍ରାଇଗୋନମେଟ୍ରିରୁ ନେଇ କରି ମୁଁ ଟିକେ କିଛି ଟା ପ୍ରାକଟିସ୍ କରବାର ଅଛେ ତ ମୋର ଅଫର୍ଟା ମୁଁ କିଛି ଟା ଯଦି ସରେଇଲା ପରେ ଏନ୍ତା କରମା ଯେ ତମେ ଯେନ୍ତା ଆନିନେଇ ଥିବ କେ ଲାଇବ୍ରେରୀରୁ ସେଟା କେ ମତେ କେତେ ଦିନ ଦେଇ ଦବ ଆଉ ହଁ ମୁଇଁ ଯେନ୍ତା ହଁ ବାସ ମୁଇଁ ଯେନ୍ତା ଆନିଥିମି ସେଟା ତମେ କେତେ ଦିନ ରଖିନମ ସେଇଥିରୁ ପ୍ରାକ୍ଟିସ୍ କରି ଦବ ଆଉ ପ୍ରାକ୍ଟିସ୍ ହେଲା ଆଉ କମ୍ପ୍ଲିଟ୍ ହେଲା ବୋଲେ ତାପରେ ଆମେ ଯାଇକିରି ଆରମ୍ ସେ ତାଙ୍କୁ ଯାଇକିରି ମିଟ୍ କରି କିରି ମାନେ ଆଉ ଥରେ ଫେରେଇ ଦେମା ବଢ଼ିଆ ହେବା କି ନାଇଁ ଆଉ ଏତ ହେଥିର କାଜେ ଆଚ୍ଛା କେବେ କେତେବେଳେ ବାହାରମା ବୋଲଛ ହଁ ଠିକ୍ ଅଛେ ଠିକ୍ ଅଛେ ଆଉ ହେଟା ତ ବୋଲଛ ମାନେ ଯାଇକରି ଟିକେ ମାନେ ଲାଇବ୍ରେରୀରେ କାମ ଅଛେ ତ ଟିକେ ଜିମା ଆଉ ସେ ଅଥର ଗୁଡ଼ାକ ଖୋଜିମା କେନ ଯାଇକରି ଟିକେ ଟାଇମ୍ ତ ଲାଗିବା ଏକା ହଁ ଠିକ୍ ଅଛି ତମେ ଖାନା ଖାଇକରି ବାହାରିଲା ବେଲ କେ ମୋତେ ଟିକେ କଲ୍ଟେ କରିଦେବ ହେଲା ଆଉ ଜିମା ଆଉ ଲାଇବ୍ରେରୀରୁ ମ୍ୟାଥମେଟିକ୍ସର ମସ୍ତ ସେ ଆର କେ ନାଥଲ ର ସେ ଅଥର ର ଗୁଟେ ଆନମି ଆଉ ତମର କାଜେ ଗୁଟେ ଦେଖି ଦବା ହେନୁ ତମେ ବି ଟିକେ ଖୋଜି ଖୋଜିବ ଯେ ହେଇଯିବା ଯେ ହଁ ଯେନ୍ତା ଭଲ ଲାଗବା ହେମିତି ତ ପାଞ୍ଚ ମିନିଟ୍ ଦଶ ମିନିଟ୍ ଲାଗସି ନାଇଁ ନ ସମୟ ଟିକେ ଖୋଜି କରି ମାନେ ଟିକେ ମାନେ ଅଡ଼ା ବାକେ ପଡ଼ବା ନା ଟିକେ ଦେଖବାକେ ପଡ଼ବା ତମେ ବି ଟିକେ ଅଭର ଲୁକ କରି ଦବ ଦେଖବ କେନ୍ତା ଭଲ ଅଛି ସେନୁ ଦଶ ମିନିଟ୍ ଟାଇମ୍ ପଛେ ଯଉ କିନ୍ତୁ ଦେଖି ନମା ଭଲ କରି ଆଉ ତାପରେ ସେ ଦିଟା ନାଁ ରେ ଏଣ୍ଟ୍ରି କରି କରି ଧରି ଆସମା ଠିକ୍ ଅଛେ ହଁ ଠିକ ଅଛେ ଏନ୍ତା ହେଲେ ତମେ ଖାଇ କରି ମତେ କଲ୍ କର ରେଡ଼ି ହେଇକରି ବାହାରମା ଆଃ ହଁ ହଉ କେ ରଖଲି ହଁ ଠିକ୍ ଅଛି